ଯାଜପୁର ରୋଡ଼ରେ ମେଡ଼ିକାଲ ସୁବିଧା ଠିକ୍ ଅଛି ହେଲେ ସରକାର ଯଦି ମେଡ଼ିକାଲରେ ଭଲ ଭଲ ଡକ୍ଟରଙ୍କୁ ନିଯୁକ୍ତି ଦିଏ ତାହା ହେଲେ ତାହା ଭଲ ହେବ ମେଡ଼ିକାଲକୁ ସଫା ସୁତୁରା ରଖାଯାଉ ଆଉ ଆମ୍ବୁଲାନ୍ସ ଜଲ୍ଦି କିପରି ଭାବରେ ପହଞ୍ଚିବ ତାହା ମଧ୍ୟ ସରକାରଙ୍କ ଦ୍ୱାରା ଦେଖାଯାଉ ଗାଁମାନଙ୍କରେ ପକ୍କା ରାସ୍ତା ନିର୍ମାଣ ଯାହାଦ୍ୱାରା ଜାନ ବାହାନ ଚଳାଚଳରେ କୌଣସି ଅସୁବିଧା ନ ହେଉ ରାସ୍ତାମାନଙ୍କରେ ଆଲୋକ ଲଗାଯାଉ ଯାହାଦ୍ୱାରା ରାତି ସମୟରେ ଆସିବା ବେଳେ କୌଣସି ଅସୁବିଧାର ସମ୍ମୁଖୀନ କେହି ନ ହୁଅନ୍ତୁ ଆଉ ନଳକୂପ ଖନନ ଯାହାଦ୍ୱାରା ଲୋକମାନେ ଶୋଷରେ ନ ରହି ସେମାନେ ଭଲରେ କିପରି ଭାବରେ ଆସିପାରିବେ ତାହା ମଧ୍ୟ ସରକାରଙ୍କ ଦ୍ୱାରା ଦେଖାଯିବ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଦରକାର ଯାହାଦ୍ୱାରା ଗାଁ ଲୋକମାନେ ଉନ୍ନତି ଉନ୍ନତିରେ ଅଗ୍ରସର ହୋଇପାରିବେ